ମୋତେ ତ କୁକୁଡ଼ା ଫାର୍ମ କରିବାକୁ ବହୁତ ଭଲଲାଗେ କାରଣ ମୁଁ ବହୁତ ବଡ଼ ଚାଷୀ ବି ନୁହଁ ଶହେ ଦୁଇଶହ କୁକୁଡ଼ା ଆଣିକି ରଖିଛି ବା ପୂର୍ବରୁ ଯେଉଁମାନେ ରଖୁଛନ୍ତି ଆଗରୁ କରୁଛନ୍ତି ଦଶ ବର୍ଷ ପନ୍ଦର ବର୍ଷ ତାଙ୍କୁ କୁ ଟିକିଏ ପଚାରି ତାଙ୍କଠାରୁ ପରାମର୍ଶ ନେଇ କେମିତି କ'ଣ ରଖିଲେ କୁକୁଡ଼ାମାନେ ଭଲରେ ରହିବେ ମାନେ ଭଲ ଖାଦ୍ୟ ରୋଗୀଣା ହେବେନି କିଛି ହେବେନି ତାଙ୍କୁ ଫାଷ୍ଟ ପଚାରି ଯାହାର ଆଭିଜ୍ଞତା ଅଛି ପାଞ୍ଚ ଦଶ ବର୍ଷର ଅଭିଜ୍ଞତା ଆଣି ରଖି ରଖେ ସେ ଯୋଉଁ ଯେତେବେଳେ ଯାଏ କୁକୁଡ଼ା ଦେଖିବାକୁ ମାନେ କାହାର ପରଫର ଝଡ଼ି ନଥବ ଛୋଟା ହେଇ ନଥିବେ ଭଲ ସୁ ଭଲ କୁକୁଡ଼ା ସୁସ୍ଥ ହେଇଥିବେ ଇଏ ନଥିବେ ଆଉ ମୁଁ ରଖେ ସେ ଶହେ ଦୁଇଶହ କୁକୁଡ଼ା ସେଇଠୁ ସପ୍ତାହକୁ ଦୁଇଥର ଡକ୍ଟର୍ଙ୍କୁ ନେଇକି ଆସି ପଶୁ ଡକ୍ଟର୍ ସିଏ ଆସନ୍ତି ଦେଖିକି ଯାଆନ୍ତି ତାଙ୍କୁ ଖାଇବା ପିଇବା ଭଲ କୁକୁଡ଼ା ଦାନା ଦିଆହେବ ସେଇଠୁ ତାଙ୍କ ପାଇଁକା ଆସିବ ସବୁ ଦିଆହେବ ମେଡ଼ିସିନ୍ ଦିଆହେବ ମାନେ କେଁ ସୁସ୍ଥ ରହିବେ ରୋଗୀଣା ହେବେନି ଇଏ ହେବେନି ତାଙ୍କୁ ସେଇଠୁ ପାଣିଫାଣି ସୁବିଧା ଭଲ ପରିଷ୍କାର ପାଣି ଟିୱେଲ୍ ଅଛି ଟ୍ୟାପ୍ ସିଷ୍ଟମ୍ ଅଛି ସେଇଠୁ ସବୁ ପାଣି ଫାଣି ବ୍ୟବସ୍ଥା ହେଇ ଯତ୍ନ ନେଇ ମୁଁ ତାଙ୍କର ବହୁତ ଭଲରେ ରୁହନ୍ତି ଯେତେଟା ଆଣିଥିବୁ ଭଲ ତାଙ୍କର ଯେତେଟା ରଖିବୁ ଶହେ ଦୁଇଶହ ଭଲ ଯତ୍ନ ନେଇ ରଖିବୁ କିଛି ଅସୁବିଧା ହେଇନି ବହୁତ ଭଲରେ ରୁହନ୍ତି